ହ୍ୟାଲୋ ବିକି ରେଷ୍ଟୁରାଣ୍ଟ କହୁଛନ୍ତି କି ମୋର ଖାଦ୍ୟ ଅର୍ଡ଼ର ଥିଲା ମୋ ସାଙ୍ଗମାନେ ଆସିବେ ତ ସେଥିପାଇଁ ଖାଦ୍ୟ ଅର୍ଡ଼ର କରୁଛି ଭାତ ଡାଲି ଖଟା ଓ ମାଛ ଓ ଚିକେନ୍ ଜଲଦି ପହଞ୍ଚାଇବେ ଏହି ଠିକଣାରେ ଠିକଣା ଦେଉଛି ଉପରବସ୍ତ ମଣ୍ଡପସାହି ହେଲା ଏହି ଠିକଣାରେ ଜଲଦି ଟିକେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ